କ୍ରିକେଟ୍ ଖେଳ ଯାହାକି ଏଗାର ଜଣ ପିଲାଙ୍କ ମଧ୍ୟରେ ଗୋଟେ ଟିମ୍ ହୋଇଥାଏ ଏଥିରେ ଦୁଇଟି ଅମ୍ପେୟାର୍ ଥାଆନ୍ତି ଦୁଇଟି ଦଳକୁ ନେଇ ଗୋଟେ କ୍ରିକେଟ୍ ଟିମ୍ ଗଠନ ହୁଏ ଏଥିରେ ଏଗାରଟା ଆଉ ଗୋଟେ ଟିମ୍ରେ ଏଗାର ଜଣ ରହିକି କ୍ରିକେଟ୍ ଟିମ୍ ହୁଏ ବହୁତ ଉତ୍ସାହ ଲାଗେ ଦେଖିବା ଲାଗି ବହୁତ ଲୋକ ମଧ୍ୟ ହୁଅନ୍ତି କ୍ରିକେଟ୍ ଟିମ୍କୁ ଉପଭୋଗ କରିବା ପାଇଁ କ୍ରିକେଟ୍ ଖେଳକୁ ଏଥିରେ ଅମ୍ପେୟାର୍ ରହିଥାନ୍ତି କ୍ୟାପ୍ଟେନ୍ ଜଣେ ଜଣେ ରହିଥାନ୍ତି ରଣଜି ଟ୍ରଫି ଗୋଟେ ଥର ବର୍ଷକୁ ଥରେ ହୁଏ ବହୁତ ମନଲୋଭା ଲାଗେ ରଣଜି ଟ୍ରଫି ଦେଖିବା ପାଇଁ ବହୁତ ଲୋକ ଆସିଥାନ୍ତି ଯାହାକି ଟିକେଟ୍ ଦ୍ଵାରା ହୋଇଥାଏ ଟିକେଟ୍ ଦୁଇ ହଜାରରୁ ତିନି ହଜାର ମଧ୍ୟରେ ହୋଇଥାଏ ଲୋକମାନଙ୍କୁ ବହୁତ ଖୁସି ଲାଗେ ମଧ୍ୟ ରଣଜି ଟ୍ରଫି ଦେଖିବା ଲାଗି ଆସନ୍ତି ଫୁଟ୍ବଲ୍ କିମ୍ବା ହକି ଖେଳ ଦେଖିବା ପାଇଁ ଆସନ୍ତି ହାଲାକି ଲୋକମାନଙ୍କର ଭିଡ ଲାଗିରହିଥାଏ କ୍ରିକେଟ୍ ଖେଳ ହେଉ ବା ହକି ଖେଳ ହେଉ ଲୋକମାନଙ୍କର କ୍ରୀଡା ଜନିତ ଲୋକମାନଙ୍କୁ ବହୁତ ଯେଉଁ ଖେଳ ହେଲେ ବି ଲୋକମାନେ ବହୁତ ପ୍ରଶଂସିତ ହୋଇକି ଦେଖିବାକୁ ଆସନ୍ତି ଫୁଟ୍ବଲ୍ ଖେଳ ବି ବହୁତ ମନଲୋଭା ହୋଇଥାଏ ଏବଂ ବ୍ୟାଡ଼୍ମିଣ୍ଟନ୍ ଖେଳ ବି ଦେଖିବାକୁ ବହୁତ ଭଲ ଲାଗିଥାଏ ଯାହାକି ଲୋକମାନଙ୍କର ପ୍ରସିଦ୍ଧ ଖେଳ କ୍ରିକେଟ୍ ଖେଳ ଉପରେ ବେଶୀ ହେଇଥାଏ ହକି ହେଉଛି ଆମର ଓଡିଶାର ନମ୍ବର୍ ୱାନ୍ ଖେଳ ଯାହକି ଆମେ କହିଥାଉ ବହୁତ ଭଲ ଲାଗିଥାଏ ହକି ଖେଳ ମଧ୍ୟ ଦେଖିବା ପାଇଁ ରଣଜି ଟ୍ରଫି ଦେଖିବା ପାଇଁ ଲୋକମାନଙ୍କ ଲାଇନ୍ ଲାଗିଥାଏ ଯାହାକି ଆକର୍ଷଣ ହୋଇଥାଏ ମନଲୋଭା ଲାଗିଥାଏ ଲୋକମାନେ ହଜାର ଦୁଇ ହଜାର ଟଙ୍କା ଖର୍ଚ୍ଚ କରି ବି ଖେଳ ଖେଳ ଖେଳ ଦେଖିବାକୁ ବହୁତ ଭଲପାଆନ୍ତି ଯେଉଁମାନେ ଖେଳପ୍ରେମୀ ଥାଆନ୍ତି ସେମାନେ ହଜାର ହେଉ ଦୁଇ ହଜାର ହେଉ ତିନି ହଜାର ହେଉ ଟିକେଟ୍ କରି ମଧ୍ୟ ଆସିକି ଖେଳକୁ ଦେଖିକି ଉପଭୋଗ କରନ୍ତି ଖେଳ ଦେଖିବା ଲାଗି ଖେଳ ଦେଖିବା ବେଳେ ପପ୍କନ୍ ହେଉ କିମ୍ବା ଚିପ୍ସ ହେଉ କୋଲ୍ଡ ଡ୍ରିଂକ୍ସ ହେଉ ଯାହା ବି ହେଉ ତାକୁ ଖାଇକି ମନଲୋଭା କରନ୍ତି ଏବଂ ଖେଳ ଦେଖିବାକୁ ବହୁତ ଏନ୍ଯଏ ମଧ୍ୟ କରନ୍ତି